ହଁ ମୁଁ ଟ୍ରେନ୍ ବିଷୟରେ ବର୍ଣ୍ଣନା କରିପାରିବି ଆଗକାଳରେ ଟ୍ରେନ୍ କୋଇଲାରେ ଚାଲୁଥିଲା କୋଇଲାଥିରେ ଟ୍ରେନ୍ ଚାଲୁଥିଲା କିନ୍ତୁ ବର୍ତ୍ତମାନ ଯୁଗରେ ଇଲେକ୍ଟ୍ରି ଦ୍ଵାରା ଚାଲୁଛି ଆଉ ଟ୍ରେନ୍ର ବର୍ଣ୍ଣନା କରିବି କ'ଣ ଟ୍ରେନ୍ରେ ତ ଅଗଣିତ ସିଟ୍ ଅଛି ଇଞ୍ଜିନ୍ ତ ତା'ର ଦୁଇଟା ଇଞ୍ଜିନ୍ ଆଗରେ ଗୋଟେ ପଛରେ ଗୋଟେ ବାକି ଚକ ତ ଅଗଣିତ ଚକ ଯେଉଁଟା ଗଣି ହେବନି ଆଉ ସେ ସେଗୁଡ଼ିକ ହେଉଛି ଲୁହାର ଚକ ଟ୍ରାକ୍ ତ ସାଧାରଣତଃ ଲୁହରେ ତିଆରି ହୋଇଥାଏ ମୁଁ ସାଧାରଣତଃ ବେଙ୍ଗଲୋର୍ କାଲକାଟା ଆଉ ଆଖପାଖରେ ବି କିଛି ଅଞ୍ଚଳକୁ ମୁଁ ଟ୍ରେନ୍ରେ ଯାତ୍ରା କରୁଛି